ଆମେ ଗାଈ ବି ତିନି ଚାରି ପାଞ୍ଚେ ଆଜ୍ଞା ଗାଈ ପାଳନ କରୁଛୁ ଗାଈ ଦ୍ଵାରା ଆମର ବହୁତ ଲାଭବାନ ହେଉଛି ଗାଈକୁ ଠିକ୍ ସମୟରେ ଦାନା ଆଉ ଅନ୍ୟାନ୍ୟ ଘାସ କୁଟା ତାଙ୍କୁ ଠିକ୍ ସମୟରେ ଦିଆହେଉଛି ତାପରେ ଗାଈ ଆଉ ଗାଈ ସହିତ ଆମେ ମେଣ୍ଢା ଛେଳି ଅନ୍ୟାନ୍ୟ ଜୀବଜନ୍ତୁ ବି ପାଳନ କରାଯାଉଛି କିନ୍ତୁ ତାଙ୍କୁ ଅଲଗା ଅଲଗା ସୁବିଧା ରଖିଲେ ଭଲ ହୁଅନ୍ତା ଗାଈ ପାଇଁ ଅଲଗା ମେଣ୍ଢା ଛେଳି ଆଉ କୁକୁଡ଼ା ଆଜିକାଲି ତ ସବୁ ଡକ୍ଟର ଡାକିକି ଠିକ୍ ଟ୍ରିଟ୍ମେଣ୍ଟ ବି କରୁଛୁ ଆଉ ତାଦ୍ଵାରା ଗାଈ ଯେଉଁ କ୍ଷୀର ଦେଉଛି କ୍ଷୀର ଦହି ଛେନା ଅନ୍ୟାନ୍ୟ ଘିଅ ବି ଅଲଗା ନିଆ ହେଉଛି ସେ ସବୁ ବିକ୍ରି ଫିକ୍ରି କରିକି ଆଉ ସବୁ ଲାଭବାନ୍ ହେଉଛି ଆଉ ସେଥିରେ କୁକୁଡ଼ା ବି ଅଣ୍ଡା ବିକ୍ରି ହେଉଛି କୁକୁଡ଼ା ଗୋଟେ ଛେଳି ବି ତିନି ଚାରି ଛୁଆ ଏବେ ଅଧିକ ବଢ଼ିବାରେ ଲାଗୁଛନ୍ତି ଆଉ ତାଙ୍କର ବି ଯତ୍ନ ନିଆ ଯାଉଛି ଡକ୍ଟର ଡକା ହେଇକି ଠିକ୍ ସମୟରେ କେତେବେଳେ ଇଞ୍ଜେକ୍ସନ୍ ଅନ୍ୟାନ୍ୟ ସବୁ ପ୍ରକାର ବ୍ୟବସ୍ଥା ରହୁଛି ଆଉ ଯାହା ହଉ ସେମିତି ଇଏ କରିକି ଲାଭବାନ ହୁଅନ୍ତୁ